ମୁଁ ପିଲା ଦିନରୁ ଗୋଟେ ଫଟୋ ରଖିଛି ଏବେବି ମଧ୍ୟ କାହିଁକି ନା ସେ ଫଟୋଟି ପ୍ରକୃତରେ ବହୁତ ସୁନ୍ଦର ଆଉ ଏବେତ ଯେଉଁ ଫଟୋ ସବୁ ଆମେ ଉଠଉଛନ୍ତି ସେଠାରେ ଡିଜିଟାଲ ମାନେ ଚକ୍ ଚକ୍ ଆଖିକି ଦେଖାଯାଉଛି ହେଲେ ଏଡିଟିଂ କରି ଦେଉଛନ୍ତି କିଛି ଲାଭ ନାହିଁ ଆମର ପ୍ରକୃତର ହେଉଛି ଫଟୋ ମୋ ପୁରୁଣା ଫଟୋଟି ରଖିଛି କାହିଁକି ନା ସେ ପ୍ରକୃତରେ ବହୁତ ସୁନ୍ଦର ଦେଖାଯାଏ ମୋତେ ବହୁତ ଭଲ ଲାଗେ ସେଥିପାଇଁ ମୁଁ ଫଟୋଟିକୁ ରଖିଛି